ପାରିବାରିକ ଆର୍ଥିକ ସ୍ଥିତି ସେତେ ଭଲ ନୁହେଁ ତେଣୁ ମୁଁ ମାଟ୍ରିକ ପାସ୍ କଲି ମାଟ୍ରିକ ପାସ୍ କରିକି କୃଷି କାର୍ଯ୍ୟରେ ମନ ଦେଲି କୃଷିକାର୍ଯ୍ୟ ପରେ ମୁଁ ପ୍ଲସ୍ ଟୁ କୁ ପାସ୍ କଲି